ମୁଁ ମାଲକାନଗିରି ଜିଲ୍ଲାର କୁରକୁଣ୍ଡା ବ୍ଲକରେ ବସବାସ କରେ ଏଇ ମାଲକାନଗିରି ଜିଲ୍ଲାରେ ଯିବା ଆସିବା କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାହୋହଇଛି ମୋଟର ବାଇକ୍ ଦ୍ୱାରା ଯାନବାହାନ କରେ ବସ୍ ଦ୍ୱାରା ଯାନବାହାନ କରେ ଅଟୋ ଦ୍ୱାରା ଏବଂ ଉଡ଼ାଜାହାଜରେ ମଧ୍ୟ ବ୍ୟବସ୍ଥା କରାଯାଇଛି ଏହି ମାଲକାନଗିରି ଜିଲ୍ଲାର ବାସିନ୍ଦାର ମୁଁ ମୋତେ ଭଲ ଲାଗେ ଏବଂ ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ଘରେ ବିଭିନ୍ନ ପ୍ରକାରର ସେ ପକ୍କା ଘର ଦିଆାହୋଇଛି ସ୍ଲାବ ଘର ଦିଆହେଉଛି ଏହି ମାଲକାନଗିରି ସରକାରଙ୍କ ଦ୍ୱାରା ଏସବୁ ପ୍ରଦାନ କରାହେଉଛି ମାଲକାନଗିରି ଜିଲ୍ଲାର ସମସ୍ତ ପ୍ରକାର ସରକାରୀ ବ୍ୟବସ୍ଥା ମଧ୍ୟ ଦିଆହେଉଛି ଏଣୁ ଏଇ ମାଲକାନଗିରି ଜିଲ୍ଲାର ବାସିନ୍ଦା ରହି ମୋତେ ଭଲ ଲାଗୁଛି